ହ୍ୟାଲୋ ହଁ ମ୍ୟାଡ଼ାମ୍ କହୁନ ହଁ ସୁବିଧା ଅଛି ସବୁ ରହିବା ପାଇଁ ଯେମିତିକି କ୍ୟାମ୍ପ କରିକି ରହିପାରିବେ ନାଇଁ ତ ମେସ୍ରେ ରହିପାରିବେ ଆପଣ ଫ୍ୟାମିଲି ଆଣିକି ବି ରହିଲେ କିଛି ଅସୁବିଧା ହବ ନି ତାପରେ ଖାଇବା ପାଇଁ ବି କ୍ୟାଣ୍ଟିନ୍ର ସୁବିଧା ରହିଛି ହଁ ହବ ନା ସେଇଠିକି ମିଳିଯିବ ସେ ପାଖରେ ହିଁ ଦୋକାନ ବଜାର ସବୁ ଅଛି ଆପଣ ସେଇଟା ଆଣିକି ବି ରାନ୍ଧିକି ଖାଇପାରିବେ ନା ଟାଉନ ଭିତରେ ତମେ ଯେଉଁ ଏରିଆରେ ହେବ ସେଇ ଏରିଆରେ ହିଁ ସୁବିଧା ଅଛି ହଁ ହଁ ମିଳିଯିବ ମିଳିଯିବ ଆରମ୍ଭ ତ ଅଛି ଆଠରୁୁ ଆଠରୁ ପନ୍ଦର ଭିତରେ ମିଳିଯିବ ହଁ ପାଣିର ବି ସୁବିଧା ଅଛି ହଁ ସବୁ ସୁବିଧା ଅଛି ଆପଣ ଫ୍ୟାମିଲି ଆଣିକି ବି ଆସିଲେ କିଛି ଅସୁବିଧା ହବ ନାହିଁ ପାଖରେ ମନ୍ଦିର ସବୁ ଅଛି ବୁଲି ଯାଇପାରିବେ ସପିଂ ବି କରିପାରିବେ ସବୁ ସୁବିଧା ଅଛି ହଁ ଅଛି ଆପଣ ଏ ଜାଗାରେ ନିଜେ ବି କିଛି ଷ୍ଟାର୍ଟ କରିପାରେ ଯେମିତିକି କିଏ କ'ଣ ରେଷ୍ଟୁରାଣ୍ଟ ଦେଇପାରବ କିଛି ବି ନି କେଉଁ ଗୋଟେ ଷ୍ଟଲ ଲଗାଇ ପାରିବ ସିଏ ହବ ହବ ଲୋକ ରହୁଛନ୍ତି ନା ହବ ହଁ ବିକ୍ରି ହବ ଯେମିତିକି ହଁ ଫାଷ୍ଟଫୁଡ଼୍ର ବିକ୍ରି ହବ ଧରିନିଅ ହୋଟେଲ୍ ବି ଦେଲେ ହୋଟେଲ୍ ବି ଦେଲେ ସୁବିଧା ହବ ଯେମିତିକି ଲୋକମାନେ ନିଜେ ରୋଷେଇ କରିବାକୁ ପସନ୍ଦ କରୁନାହାନ୍ତି ନା ହୋଟେଲ୍ରେ ଆସିକି ଖାଇପାରିବେ

ସବୁ କିଛି ମାରିପାରିବେ ଯେମିତି ଗାଡ଼ିର ସୁବିଧା ଅଛି ଆପଣ ଯେଉଁଠିକି ଚାହିଁଲେ ଯାଇପାରିବେ ସନ୍ଧ୍ୟା ଟାଇମ୍ରେ ସନ୍ଧ୍ୟା ଟାଇମ୍ରେ ବି ଆପଣ ବୁଲିପାରେ ସେମିତି କିଛି ନାହିଁ ହଁ ପାଖରେ ତ ରହୁଛନ୍ତି ନା ପଡ଼ୋଶୀ ଘର ସେମାନଙ୍କୁ ଦେଖିକି ତ ଯାଇପାରିବେ ହଁ ଅଛି ଆଜ୍ଞା ଆଜ୍ଞା